ହଁ ଜୀବ ଆମର୍ ବୈଜ୍ଞାନିନ୍ ଜୀବନ୍ ନାଇଁ ନ ଗ୍ରହ ମାନଙ୍କୁ ଆଉର୍ ଆମେ ପୃଥିବି କେ ଛାଡ଼ି ଦେଲେ ଆଉ କେନ୍ସି ଗ୍ରହ ନ ଜୀବନ୍ ନାଇଁ ନ ଆଉ ବୈଜ୍ଞାନିକ ମାନେ ତ ବହୁତ ଏଇ କରୁଛନ୍ ଯେ ବୈଜ୍ଞାନିକ ଜିନିଷ୍ ନାଇଁ ସବୁ ଜିନିଷ୍ ଯାନବାର୍ କେ ପଡୁଛି ଜର୍ ହେଲେ ବି ଯାନବାର୍ କେ ପଡୁଛେ ରକ୍ତ ପରୀକ୍ଷା କରା ଯାନବାର୍ କେ ପଡୁଛି କିଛି ରୋଗ ହେଲେ ଯାନବାର୍ କେ ପଡୁଛେ ସବୁ କିଛି ଥି ବିଜ୍ଞାନ ର ଜିନିଷ୍ ନାଇଁ ହେଲେ ଆମେ କିଛି ଜାନି ନାଇଁ ପାରୁ ଆଉ ଜୀବ ଜଗତ ନ ତ ଗ୍ରହ ମାନଙ୍କର୍ ମଧ୍ୟ ନେ ତ କେନ୍ସି ନ ଜୀବନ୍ ନାଇଁ ନ ଗ୍ରହ ମାନଙ୍କର୍ ନ ଆଉ ଜୀବନ୍ ଅଛି ଖାଲି ଆମର୍ ପୃଥିବୀ ନ ଆଉ ସେଥି ହିଁ ସଭିଏ ଆମେ ଚଲୁଛୁ ଆଉ ଗ୍ରହ ମାନଙ୍କର୍ ଦ୍ଵାରା ଆମେ ନାଇଁ ଚଲବାର୍ ଆଉ ଗ୍ରହ ମାନେ ଆମର୍ କିଛି ଏ ତ କାମ୍ ନାଇଁ ହେଲେ ବି ଚଲବୁ ଆମେ ଲେକିନ୍ ବୈଜ୍ଞାନିକ ଯୁଗନୁ ବିଜ୍ଞାନ୍ ନୁ ଆମେ ସବୁ ଚଲି ପାର୍ମୁ ଆଉ ବହୁତ କାମ୍ କାରବାର୍ କେ ପଡୁଛେ ବିଜ୍ଞାନ୍ ଥି ବିଜ୍ଞାନ୍ ଥି ପଢ଼୍ବାର୍ କେ ବି ପଡୁଛେ ବିଜ୍ଞାନ୍ ପଢ଼ିଲେ ଯାଇକିରି ବି ଆମେ ଜାନୁଛୁ ବିଜ୍ଞାନ୍ ଥି ସବୁ କାମ୍ ହୋଇ ପାରୁଛି ବିଜ୍ଞାନ୍ ଲାଗି କେତେ ଦୂର କେ ଆମେ ଯାଇ ପାରୁଛୁ କେତେ ଉପର୍ କେ ଉଠି ପାରଲୁନ ସେଥି ଅକ୍ସିଜେନ୍ ହେଲେ ଯାଇକି ଆମେ